ଆମର ବାଡ଼ି ବଗିଚାରେ ଗଛ ଲଗାଇବା ପାଇଁ ଆମେ ନିଜେ ନିଜେ ଚାରା ପ୍ରସ୍ତୁତ କରୁ ଯଥା ଆମ୍ବ ପଣସ ନଡ଼ିଆ କଦଳୀ ସପୁରୀ ବିଭିନ୍ନ ପ୍ରକାର ଫଳ ଆମେ ନିଜେ ଗଛ ନିଜେ ତିଆରି କରିକି ନିଜ ବାଡ଼ିରେ ନିଜେ ଲଗାଉ ଫୁଲ ସେମିତି ମଣ୍ଡା ମଣ୍ଡା ଫୁଲ ଗେଣ୍ଡୁ ଫୁଲ ମକ ମଲ୍ଲି ଫୁଲ ଟଗର ଫୁଲ ଏମିତି ବିଭିନ୍ନ ପ୍ରକାରର ଫୁଲ ଆମେ ନିଜେ ଡାଳରୁ କଲିମି କରି ତାକୁ ଲଗାଉ ଆଉ ଅନ୍ୟ ଫୁଲ ପାଇଁ ଚାହିଁଲା ବେଳକୁ ସେଗୁଡ଼ିକୁ ନର୍ସରୀକୁ ଯାଇ କିଣିକି ଆଣିକି ବାଡ଼ିରେ ଲଗାଉ